ଜୀବନ ଆମ ଓଡ଼ିଶାରେ ଜୀବନ ଶୈଳୀର ଆକାର ହେଉଛିି ଧର୍ମ ଧର୍ମ ଲୋକମାନେ ବହୁତ କିଏ ଖ୍ରୀଷ୍ଟ ଧର୍ମ କିଏ ହିନ୍ଦୁ ଧର୍ମ ଇସଲାମ ବହୁତ ଧର୍ମ ଅଛି କେତେ ଲୋକ କୋଉ କୋଉ ଧର୍ମ ତାଙ୍କର ଅଛି ସାଙ୍ଗେ ସାଙ୍ଗେ ସେଯାକ ମାନୁଛନ୍ତି ଭାଷା ଭାଷା ଆମର ଆମ ଜୀବନର ବହୁତ ଗୁରୁତ୍ୱପୂର୍ଣ୍ଣ ଭାଷା ସବୁ ଆମେ ଲୋକ ଲୋକମାନଙ୍କ ଭାବ ଜାଣିପାରୁଛୁ ଇତିହାସ ଭୂଗୋଳ ଚଳଚ୍ଚିତ୍ର ଜୀବନଶୈଳୀର ଚଳଚ୍ଚିତ୍ର ଚଳଚ୍ଚିତ୍ର କାହାର କେମିତି ଚଳଚ୍ଚିତ୍ର ସେଟା ଆମ ଜୀବନ ଶୈଳୀରେ ବହୁତ ଗୁରୁତ୍ୱପୂର୍ଣ୍ଣ ମେଳା ସବୁ ଗୁରୁତ୍ୱପୂର୍ଣ୍ଣ